ଇଯେନ୍ ବହି ମାନେ ଅଛେ ବହି ମାନେ ତ ବିଭିନ୍ନ ଶୈଳୀ ଭାବ୍ରେ ଲେଖା ଯାଉଛି ଯେନ୍ତା ବ୍ୟଙ୍ଗ ରସ ଐତିହାସିକ୍ ପୌରଣିକ୍ ବୈଜ୍ଞାନିକ୍ ତ ଯଦି ମୋତେ ସାରା ଜୀବନ ଗୁଟେ ଶୈଳୀର ବହି ପଢ଼୍ବାର୍ ଲାଗି କହିବେ ତ ମୁଇଁ ବ୍ୟଙ୍ଗ ବହିକି ପଢ଼୍ମି କାଁ ହେଲା ଯେ ଏଇଟା ପଢ଼ଲେ ଖୁସି ଲାଗ୍ସି ଆନନ୍ଦ୍ ଲାଗ୍ସି ମନ ପ୍ରଫୁଲ୍ଲିତ ହୋଇଯାଇସି ତ ଏଇ ଶୈଳୀରେ ମୁଇଁ ବହି ମାନେ ପଢ଼ିଛେଁ ହସ କଥା ମାନେ ଚୁଟ୍କୁଲା ବ୍ୟଙ୍ଗ କବିତା ଆଉ ଏନ୍ତା ବହି ମାନେ ମୁଁ ପଢ଼ିଛେଁ